ଆମ ରୋଷେଇ ଘରେ ବୈଦ୍ୟୁତିକ ଉପକରଣ ବହୁତ ସାରା ଅଛି ଯେପରିକି ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର ଓଭେନ୍ ଇଣ୍ଡକ୍ସନ ଚୁଲା ଏହି ସବୁ ଆମର ବୈଦ୍ୟୁତିକ ଉପକରଣ ଅଛି ଫ୍ରିଜ୍ ମଧ୍ୟ ଅଛି ଆଗକାଳରେ ଏହି ସବୁ ନଥିଲା ଆଗରୁ ଆମର ରୋଷେଇ ଘରେ ଏସବୁ ଦେଖିବା ପାଇଁ ମୁଁ ବି ପାଉନଥିଲି ଏସବୁ ତ ନଥିଲା ହିଁ ଆଗକାଳରେ ଏସବୁ ଲୋକମାନେ କିଏ ଦେଖିଥିଲେ ନା ଜାଣିଥିଲେ ଆଗରେ ଲୋକମାନେ କୌଣସି ଗୋଟିଏ ଜିନିଷ ରୋଷେଇ କରିବା ପାଇଁ ହେଲେ ତାକୁ ଫାଷ୍ଟ ପ୍ରଥମେ ଚୁଲିରେ ରୋଷେଇ କରୁଥିଲେ ତା'ପରେ ତାକୁ ତାକୁ ହାତରେ ମଧ୍ୟ ବାଟୁଥିଲେ ଗ୍ରାଇଣ୍ଡର କ'ଣ ସେମାନେ ତ ଜାଣି ହିଁ ନଥିଲେ ଯେତେ ବଡ଼ ପରିବାର ବି ହେଲେ ମଧ୍ୟ ସେମାନେ ସେଇ ଚୁଲିରେ ହିଁ ରୋଷେଇ କରୁଥିଲେ ଆଉ ଶିଳରେ ମଧ୍ୟ ବାଟୁଥିଲେ କୌଣସି ଜିନିଷ ଥଣ୍ଡା ହେଇଗଲେ ତାକୁ ଗରମ କରିବା ପାଇଁ ପୁଣି ସେମାନେ ଚୁଲି ଲଗାଉଥିଲେ ନହେଲେ ସେ ଥଣ୍ଡା ଜିନିଷ ହିଁ ସେମାନେ ଖାଉଥିଲେ କୌଣସି ଗରମ ଜିନିଷ ଖାଉ ନଥିଲେ ଆଉ ଆଉ ଗୋଟେ କଥା ହେଲା କୌଣସି ଜିନିଷ ରୋଷେଇ କରିଦେଲେ ଅଳ୍ପ କିଛି ବଳିଗଲେ ତାହା ନଷ୍ଟ ହେଇଯାଉଥିଲା ହେଲେ ଏବେ ତାହା ଫ୍ରିଜ୍ରେ ରଖାଯାଉଛି କୌଣସି ଜିନିଷ ଖାଇବା ପାଇଁ ହେଲେ ଥଣ୍ଡା ହେଇଗଲେ ତାକୁ ଓଭେନ୍ ଦ୍ଵାରା ଗରମ କରାଯାଉଛି ଗ୍ୟାସରେ ମଧ୍ୟ ରୋଷେଇ କରାଯାଉଛି ଚୁଲିର ଆଉ ବ୍ୟବହାର ହେଉନି ଫଳରେ ଆମର ବାୟୁମଣ୍ଡଳ ମଧ୍ୟ ଏତେ ଆଉ ଦୂଷିତ ହେଉନାହିଁ କାରଣ ଚୁଲି ଜାଳିଲେ ବହୁତ ଦୂଷିତ ହୁଏ ସେଥିପାଇଁ ଆଗରୁ ଯେଉଁ ବିଦ୍ୟୁତ୍କରଣ ଆଗୁରୁ ତ ବିଦ୍ୟୁତ୍କରଣ କିଛି ଉପକରଣ ନଥିଲା ଏବେ ଆମ ଦେଶର ଉନ୍ନତି ମଧ୍ୟ ହୋଇଛି ଆଉ ଆମ ରୋଷେଇ ଘରର ମଧ୍ୟ ଉନ୍ନତି ହୋଇଛି